ମୁଁ ଯେତେବେଳେ ବିଦ୍ୟାଳୟରେ ପଢ଼ୁଥିଲି ସେତେବେଳେ ଆମର ଯେଉଁ ଶ୍ରେଣୀ ବଢ଼ାଇବା ସହିତ ଚିତ୍ର ଶିଖାଯାଉଥିଲା ମୋତେ ଚିତ୍ର କରିବାକୁ ବହୁତ ଭଲ ମଧ୍ୟ ଲାଗୁଥିଲା ମୋର ଭଲ ଚିତ୍ର ହୁଏ ହୁଏ ନାହିଁ କିନ୍ତୁ ମୋତେ ଭଲ ଲାଗେ ଚିତ୍ର କରିବାକୁ ପ୍ରଥମେ ମୋତେ ଗୋଟିଏ ଘରର ଚିତ୍ର ଶିଖାଗଲା ମୋତେ କରିବାକୁ ମଧ୍ୟ ବହୁତ କୁହାଗଲା ମୁଁ ବହୁତ ଭଲ ଭାବରେ ଚିତ୍ରକୁ କରିଲି ପ୍ରତ୍ୟେକ ଶନିବାର ଦିନ ଆମକୁ ଚିତ୍ର ଶିଖାଯାଏ ବିଭିନ୍ନପ୍ରକାର ଚିତ୍ରକଳା ଶିଖାଯାଏ ଯେପରିକି ଆମ୍ବ ଗୋଟାଏ ମାଆର ଚିତ୍ର ଚିତ୍ର ଗାଈର ଚିତ୍ର ଏମିତି ଅନେକ ଚିତ୍ର ଶିଖାଯାଏ ହେଲେ ମୁଁ ଭଲ ଭାବରେ କରିପାରେ ନାହିଁ କିନ୍ତୁ ମୋତେ ବହୁତ ଭଲ ଲାଗେ ଆମକୁ ଚିତ୍ର କଳା ଶିଖାଉଥିବା ସାର୍ ମଧ୍ୟ ବହୁତ ଭଲ ଥିଲେ ଚିତ୍ର ହେଉଛି ଏକ ପ୍ରକାର କଳା ଏହା ଭଗବାନ ମନୁଷ୍ୟକୁ ପ୍ରଦାନ କରିଥାନ୍ତି ଯେପରିକି ଗୀତ ନୃତ୍ୟ ଗୋଟାଏ ଗୋଟାଏ କଳା ସେପରିକି ଚିତ୍ର ମଧ୍ୟ ଗୋଟାଏ ପ୍ରକାର କଳା ମୋତେ ଏମିତି ଚିତ୍ର କରିବାକୁ ଭଲ ଲାଗେ ମୁଁ କେବେ ଲାଇଭ୍ ଲାଇଭ୍ କିମ୍ବା ସ୍ଥିର ଜୀବନ ସେଟ୍ ଅପ୍ ଆକର୍ଷିତ ହୋଇଥାଏ ହୋଇନାହିଁ ଏ ବିଷୟରେ ମୁଁ ମୋବାଇଲ୍ରୁ ଅଳ୍ପ କିଛି ଜାଣିଛି ଅଧିକା ଅଧିକ ଜାଣିନାହିଁ ଯେତିକି ବି ଜାଣିଛି ମୁଁ ଏହାକୁ ବହୁତ ଭଲ ଲାଗେ